ଜ୍ୟୋତିର୍ବିଜ୍ଞାନକୁ ଆମେ ଅଧିକାଂଶ ତ ପ୍ରଥମ ଥରରେ ଆମେ ତାହାକୁ ବିଶ୍ୱାସ କରିନଥାଉ କିନ୍ତୁ ଯେତେବେଳେ ଆମେ ଅନେକ ଭାବରେ ଆଜିକାଲି ପ୍ରାୟ ଅଧିକାଂଶ ଜ୍ୟୋତିର୍ବିଜ୍ଞାନକୁ ବିଶ୍ୱାସ କରନ୍ତି ଲୋକମାନେ ଏବଂ ଆମକୁ ପ୍ରେରଣା ଦେଇଥାଏ ଯଦି ଆମେ ଆମର କିଛି ଇଚ୍ଛା ବା କା ପୁରି ପୁରି ମାନେ ନିଜର ହବି ଭାବରେ ଗ୍ରହଣ କରିବାକୁ ହେଲେ ଆମକୁ ତା ଉପରେ ବିଶ୍ୱାସ କରିବାକୁ ପଡ଼ିଥାଏ ଏବଂ ସେ ଯେଉଁ ଭାବରେ କାର୍ଯ୍ୟ କରିଥାଏ ତାହାକୁ ଆମେ ଗ୍ରହଣ କରିବାକୁ ମଧ୍ୟ ପଡ଼ିଥାଏ ଏବଂ ଜ୍ୟୋତର୍ବିଜ୍ଞାନ ଦ୍ୱାରା ଅନେକ କାମ ବି ହୋଇଥାଏ ଏହା ଆମେ ବିଶ୍ୱାସ କରୁଛେ ବି ନିଜ ଦେଖିଥାଉ ମଧ୍ୟ ଜ୍ୟୋତର୍ବିଜ୍ଞାନ ଅନେକ ମାଧ୍ୟମରେ ଆମକୁ ସାହାଯ୍ୟ କରିଥାଏ ତାହାଦ୍ୱାରା ଆମର ଅନେକ କାମ ବି ହୋଇଥାଏ